ହଁ ମୁଁ ଇଲୋକ୍ଟ୍ରୋନିକ୍ ପୁସ୍ତକ ପଢ଼ିବାପାଇଁ ପସନ୍ଦ କରେ କାରଣ କାଗଜରେ ତିଆରି ହୋଇଥିବା ବହି ବହୁଦିନ ସାଇତିକି ରଖିବା କଷ୍ଟ ହୋଇଥାଏ କିନ୍ତୁ ଇଲେକ୍ଟ୍ରୋନିକ୍ ବହି ନଷ୍ଟ ହୋଇନଥାଏ